ହଁ ଉଦ୍ଭିଦର ବାହ୍ୟ ଜୀବନ ଅଛି ସେ ସେ ତା'ର ନିଜର ଖାଦ୍ୟ ବନାଇ ପାରୁଛି ଆଉ ସେ ତା'ର ନିଜର ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଇ ପାରୁଛି ଆଉ ସେ ଉଦ୍ଭିଦ ଲୋକମାନଙ୍କୁ ବହୁତ ସାହାଯ୍ୟ କରୁଛି ଯେମିତି କି ସେହି ଉଦ୍ଭିଦ ଦ୍ୱାରା ଆମେ ଖଟ ଇତ୍ୟାଦି ବନାଇକି ଆମେ ସେଗୁଡ଼ିକୁ ବ୍ୟବହାର କରି ପାରୁଛେ ଉଦ୍ଭିଦର ଆକର୍ଷଣ ସିଦ୍ଧାନ୍ତ ହେଉଛି ଏହି ଆଉ ଲୋକମାନଙ୍କୁ ବହୁତ ସିଏ ସାହାଯ୍ୟ କରୁଛି